ଆମ ପରିବାର ବିଷୟରେ ମୁଁ କହିବାକୁ ଚାହୁଁଛି ବାପା ଆମ ପରିବାରରେ ବାପା ଅଛନ୍ତି ମାଆ ଆଉ ମୋର ଦୁଇଜଣ ନାନୀ ଅଛନ୍ତି ଆଉ ମୋ ନାନୀର ଝିଅ ମନେକର ଭାଣିଜୀ ଛୁଆ ମଧ୍ୟ ଅଛି ପରିବାରରେ ସମୟଟି ପ୍ରାୟ ଏମିତି କାର୍ଯ୍ୟ ବ୍ୟସ୍ତତା ଅଧିକ ନଥିଲେ ମଧ୍ୟ ଅଳ୍ପ କିଛି କାମ ପରେ ବିଭିନ୍ନ ପ୍ରକାର ମନୋରଞ୍ଜନରେ ଏମିତି ପଢ଼ାପଢ଼ିରେ ଏମିତି କରି ସମୟ ପ୍ରାୟ ଅତିବାହିତ ହେଇଯାଏ ଅନ୍ୟମାନେ ପ୍ରାୟତଃ କାର୍ଯ୍ୟ ବ୍ୟସ୍ତରେ ରହନ୍ତି କିନ୍ତୁ ମୋର ଅଧିକ କାର୍ଯ୍ୟ ବ୍ୟସ୍ତତା ନଥାଇ ଏମିତିରେ ସମୟଟି କଟିଯାଇ ଏବଂ ସାଙ୍ଗମାନଙ୍କ ବିଷୟରେ କହିବାକୁ ଗଲେ ପଢ଼ାପଢ଼ି ସରିଗଲା ପରେ ଏବେ ମଧ୍ୟ କିଛି ଅଳ୍ପ କିଛି ବନ୍ଧୁମାନଙ୍କ ସହିତ ପ୍ରାୟ ଦେଖା ସାକ୍ଷାତ ଏତେ ହୁଏ ନାହିଁ ତଥାପି ଫୋନ୍ରେ ଏମିତି ଆମର ସମ୍ପର୍କ ରହିଛି ସାଙ୍ଗମାନେ ମଧ୍ୟ ସେମାନେ ପ୍ରାୟତଃ କିଛି ସାଙ୍ଗମାନଙ୍କର ପଢ଼ାପଢ଼ି ଏବେ ମଧ୍ୟ ଚାଲିଛି କିନ୍ତୁ ମୋର ଏବେ ତ ଆଉ ପଢ଼ାପଢ଼ି ଚାଲିନି ତଥାପି ସେ ବିଷୟରେ ତାଙ୍କ ସହିତ ସମ୍ପର୍କରେ ରହିଛୁ ଆଉ ପରିବାରରେ ମଧ୍ୟ ଚାଲିଛି ସବୁକିଛି ଭଲମନ୍ଦ ସବୁବେଳେ ତ ଲାଗି ରହିଥାଏ ଆଉ ସାଙ୍ଗମାନଙ୍କ ସହିତ ବି ଏମିତି କଥାବାର୍ତ୍ତା ପ୍ରାୟେ ଚାଲେ ମଝିରେ ମଝିରେ ଆମେ ଦେଖା କରୁ ଭିନ୍ନ ଅକେଜନ୍ ଅକେଜନ୍ ମାନଙ୍କରେ ଆମେ ଧର ବାରିପଦା ହଉ କି ବେତନଟୀ ହଉ କି ବିଭିନ୍ନ ପର୍ବପର୍ବାଣି ଏମିତି ସେଲିବ୍ରେସନ୍ ମାନଙ୍କରେ ବେଳେବେଳେ କଲେଜ୍ ସ୍କୁଲ୍ ମାନଙ୍କରେ ଯାଇକି ଦେଖା ସାକ୍ଷାତ ଆମେ କରୁଛୁ ଏବଂ ଭଲରେ ସବୁ ସାଙ୍ଗସାଥି ଏବଂ ପରିବାର ଭଲ ଚାଲିଛି ସବୁ କିଛି